ଓଡ଼ିଆ କହିବା କିମ୍ବା ଲେଖିବା ସମୟରେ ବହୁତ କିଛି ଅସୁବିଧା ହୋଇଛି ବାହାରେ ବାହାର ଷ୍ଟେଟ୍ ପାଇଁ ବାହାର ଦେଶରେ ଓଡ଼ିଆ କହୁ ଓଡ଼ିଆ କହିଲେ ସେ ସେମାନେ ଭାବୁଛନ୍ତି କି କିଛି ଜାଣିନି ଅଳ୍ପ କିଛି ପାଠ ପଢ଼ିଛି କି ମୂର୍ଖ ଓଡ଼ିଆ ଓଡ଼ିଆରେ କଥାବାର୍ତ୍ତା କରୁଛୁ ସେଥିପାଇଁ ଏତେ କିଛି ବି ଅସୁବିଧା ହୋଇନି ଏତିକି ସବୁ ଅସୁବିଧା ହୋଇଛି କି ବାହାରେ ଷ୍ଟେଟ୍ ବାହାର ଦେଶରେ ଏଇ ଭଳିଆ ସବୁ ଓଡ଼ିଆ ଚାଲେନି ବୋଲି ଓଡ଼ିଆକୁ ରଖୁଛନ୍ତି ଏହି ଏତିକି ସବୁ ଅସୁବିଧା ହୋଇଛି ଓଡ଼ିଆ କହିବାରେ ମୋର